ଛୋଟ ବ୍ୟବସାୟ କହିଲେ ଆମେ ସିଲେଇ କରିଥାଉ ଘରେ ମାନଙ୍କରେ ବସି ମେସିନ ଆଣି ଗାଁଆ ଗହଳିରେ ବସି ସିଲେଇକରୁ ସମସ୍ତଙ୍କର ଶାର୍ଟ ପ୍ୟାଣ୍ଟ ଲୁଗାପଟା ଦିଅନ୍ତି ସିଲେଇ କରିକି ଲୋକ ମାନଙ୍କୁ ଦେଇଥାଉ ବଳିତା ଆମେ କରିଥାଉ ତୁଳା ଆଣି ଦୋକାନରୁ କିଣି ତାକୁ ବଳି ବଳିତା ତିଆରି କରୁ ବସି ଅଗରବତୀ ଝୁଣା ଗୁଣ୍ଡକୁ ଆମେ ଚକଟି ତାକୁ କାଠି ବ୍ୟବହାର କରି ସେଥିରେ ଅତର ଲଗାଇ ଶୁଖାଇ ତାକୁ ପ୍ୟାକେଟ କରି ଧୂପକାଠିରେ ବ୍ୟବହାର କରୁ